ହଁ ସେ ତାରିଖ ମନେ ଅଛି ତାରିଖ ଗୋଟେ ତାରିଖ ଥିଲା ମୋର ହେଉଛି ଛଅ ତିନି ଉଣେଇଶି ଶହ ଅଣାନବେ ଆଉ ଗୋଟେ ଡେଟ୍ ଥିଲା ଏକ ଏକ ଦୁଇ ହଜାର ଦୁଇ ଆଉ ଗୋଟେ ଥିଲା ଅଠେଇଶି ଚାରି ଦୁଇ ହଜାର ଚାରି ଆଉ ଗୋଟେ ଥିଲା ଦୁଇ ଏଗାର ଦୁଇ ହଜାର ସାତ ଆଉ ଗୋଟେ ଥିଲା ଛଅ ଦଶ ଦୁଇ ହଜାର ଷୋହଳ